ହଁ ହ୍ୟାଲୋ ମ୍ୟାଡ଼ମ୍ କିଏ ସୁସ୍ମିତା କହୁଥିଲେ ଆଉ ଏବେ ତ ଗଣେଶ ପୂଜା ଚାଲିଛି ଆଉ ଭଲ ପୋଗ୍ରାମ୍ ଗୁଟେ ଗୁଟେ ଜିନିଷ ସଙ୍ଗ୍ ଗୁଟେ ଘଟେଇବା ପାଇଁ ଯାଉଛୁ ଆଉ ଆପଣ ଗତଥର ଦେଇଥିଲେ ଭଏସ୍ ରେକର୍ଡ଼ିଂ ଦେଇଥିଲେ ବହୁତ ବଡ଼ ହିଟ୍ ହେଇଥିଲା ବହୁତ ଭଲ ହୋଇଥିଲା ସେ ଇୟେଟା ମୁଁ ତ ମ୍ୟୁଜିକ୍ ଦେଇଥିଲି ଆଉ ଏଇ ବର୍ଷ ଆପଣଙ୍କୁ ଇନଭାଇଟ୍ ରହିଲା ଆସିବେ ଗୋଟେ ଭଏସ୍ ଭଲ ଇୟରେ ଗୋଟେ ଓଡ଼ିଆ ଗୀତ ଗୋଟେ ହେବ ଆପଣ ଟିକେ ଭଏସ୍ କରିବେ ସେଠି ଆଉ ମୁଁ ମ୍ୟୁଜିକ୍ ଦେବି ଆମ

ଆଉ ଆମ ମ୍ୟୁଜିିସିଆନ୍ ସବୁ ଡ଼ାଇରେକ୍ଟରଫାଇରେକ୍ଟର ସବୁ ଭଲ ଇଏ ଅଛନ୍ତୁ ଭଲ ଦେବେ ଆଉ ଏଥର ଯେମିତି ପୂଜାରେ ଯେମିତି ଗୁଟେ କରିବା ଭଲ ଗୁଟେ ମ୍ୟୁଜିକ୍ ସେ ସେମିତି ଗୋଟେ ହେଲେ ଭଲ ହବ ବହୁତ ଜାଗାରେ କଲ୍ ଅଛି ତ ଆଡ଼ଭାନ୍ସ ଆଡ଼ଭାନ୍ସ ଆଡ଼ଭାନ୍ସ ସବୁ ରଖିଦେଇଛି ମୁଁ ଆପଣଙ୍କ ପେମେଣ୍ଟ ପଇସା କେତେ କ'ଣ ନେବେ ମୁଁ ସେଇଟା ବ୍ୟବସ୍ଥା କରୁଛିି କେତେ ହେଲେ କ'ଣ ଚଳିବ କି

ଆଉ ଆର ଗଲାଥର ବହୁତ ଇନକମ୍ ବଢ଼ିଆ ହୋଇଥିଲା ଆପଣ ଭଏସ୍ରେ ମୁଁ ମ୍ୟୁଜିକ୍ ଦେଇଥିଲି ଆଉ ବହୁତ ବଢ଼ିଆ ଗୀତ ସିଙ୍ଗର୍ ବହୁତ ଆପଣଙ୍କ ଭଏସ୍ ଲୋକମାନେ ବହୁତ ଭଲ ପାଇଥିଲେ ଗୀତଟାକୁ ବହୁତ ହିଟ୍ ହୋଇଥିଲା ବି ଏଇସବୁ କିଛି ନୂଆ କିଛି କରିବା ଭଲ ମ୍ୟୁଜିକ୍ଟେ ଦେବା ଯେମିତି ମାର୍କେଟ୍ଟା ଯେମିତି ପୂଜାରେ ଯେମିତି ଗୁଟେ ଭଲ ଲାଗିବ ଟିକେ ପୂଜାରେ ଭଲ ଲାଗିବ ଲୋକମାନେ ଏଇ ଗୀତଟା ନେବେ କଲେକ୍ସନ୍ କରିବେ ବହୁତ ମେଲୋଡ଼ିରେ ବି ଗୀତଟା ଯିବ ବହୁତ ଶୀଘ୍ର ମାର୍କେଟ୍କୁ ଛାଡ଼ିବା ଆପଣଙ୍କ ଭଏସ୍ ତ ଗୋଟେ ଭଲ ଲାଗିବ ଯେମିତି ଲୋକମାନେ ଯେମିତି ଗୋଟେ ଗୀତ ପାଇଥିଲେ ଦୁଇହଜାର ତେଇଶିରେ ଏ ଦୁଇହଜାର ଚବିଶିରେ ସେମିତି ଗୋଟେ ଭଲ ହେବ ସେ ବିଷୟରେ ଗୋଟେ ଭଲ ଅଛି ଗୀତଟା ଆମେ ଲେଖିଛୁ ଆପଣ ଖାଲି ଭଏସ୍ରେ ଗାଇଲେ ହେବ ଆଉ ମୁଁ କଥା ହୋଇଛି ମୋ ଯେଉଁ ଅଛନ୍ତି ରକ୍ ଷ୍ଟାର୍ ସହିତ ମୁ କଥା ହୋଇଛିି ସେଇଟା କଲେ ତାଙ୍କ ବାଦ୍ୟ ସବୁ ମ୍ୟୁଜିକ୍ ସବୁ ଆସିବ ଆସିବ ଆମେ ସବୁ ମିଶିକି ମୁଁ ଦେବି ମ୍ୟୁଜିକ୍ ଦେବି ଆପଣ ଭଏସ୍ ଇଏ କରିବେ ରେକର୍ଡ଼ିଂ ହେବ ଷ୍ଟୁଡ଼ିଓରେ ତାଲେ ଭଲ ସେଇଟା ହେବ ଗୁଟେ ବୋଲି ଭାବୁଛି ଆଉ ହଉ ଠିକ୍ ଅଛି ମୁଁ ଫୋନ୍ କରିବି ହଉ ମ୍ୟାଡ଼ାମ୍ ରଖୁଛି